ସାଧାରଣତଃ ମତେ ବାଇକ୍ ଚଲେଇବା ପାଇଁ ବହୁତ ଭଲ ଲାଗିଥାଏ ସେଥିମଧ୍ୟରୁ ମୋର ପ୍ରିୟ ବାଇକ୍ ଗୁଡ଼ିକ ହେଉଛି ସ୍ପ୍ଲେଣ୍ଡର ଟୁ ଟ୍ୱେଣ୍ଟି ୟାମା ହିରୋହଣ୍ଡା ସ୍କୁଟୀ ବାଜାଜ ପଲ୍ସର୍ ସୁଜୁକୀ ଆର୍ ୱାନ୍ ଫାଇଭ୍ କେଟିଏମ୍ ବୁଲେଟ୍ ଏସବୁ ବାଇକ୍ ମୋର ପ୍ରିୟ ବାଇକ୍ ଅଟେ ସେଥିମଧ୍ୟରୁ ମୋତେ ବୁଲେଟ ଚଲେଇବା ପାଇଁ ବହୁତ ଭଲ ଲାଗିଥାଏ କିନ୍ତୁ ମୋର ଗୋଟେ ସ୍ୱପ୍ନ ରହିଯାଇଛି ଯାହା ମୁଁ ବିଏମଡବ୍ଳୁ ବାଇକ୍ ଚଲେଇବାକୁ ଚାହୁଁଛି ଯାହାର ମୂଲ୍ୟ ପଚାଶ ଲକ୍ଷ ରୁ ଉର୍ଦ୍ଧ୍ୱ ଏହି ବାଇକ୍ରେ ମୋର ଏଥିପାଇଁ ସ୍ଵପ୍ନ ଯେଉଁଥିପାଇଁ କି ତାର ସିଟ୍ ବହୁତ ଭଲଥାଏ ଏବଂ ତାର ସ୍ପିଡ଼୍ ମଧ୍ୟ ବହୁତ ଅଧିକ ଥାଏ ଯାହା ଫଳରେ ଆମେ ଯେକୌଣସି ଜାଗାକୁ ଯିବାକୁ ଚାହିଁଲେ ଆମେ ବହୁତ ଜଲଦି ଯାଇଥାଉ ଏବଂ ତାର ବ୍ରେକ୍ ମଧ୍ୟ ବହୁତ ଭଲ ରହିଥାଏ ଯାହା ଫଳରେକି ଆମେ ଯେଉଁ ମୁହୂର୍ତ୍ତରେ ବି ଯେଉଁଠି ରହିବାକୁ ଚାହିଁଲେ ସେଇଠି ସେ ବାଇକ ଟି ରହିଥାଏ ସେଥିପାଇଁ ମୋତେ ବିଏମଡବ୍ଳୁ ବାଇକ୍ ମୋର ବହୁତ ସ୍ୱପ୍ନରେ ରହିଛି